ହ୍ୟାଲୋ ମୁଇଁ ଗୋଟେ ରେଷ୍ଟ୍ରୁରାଣ୍ଟ୍ନୁ ଅର୍ଡ଼ର୍ କରିଥିଲି ବିରିୟାନୀ ଆଜି ମୋର ରନ୍ଧା ବଢ଼ା ଲେଟ୍ ହେଇ ଯାଇ ଥିଲା ତ କହିଲି ସେଇଟା ମୁଇଁ ମୋର ଟାଇମ୍ରେ ନେଇ ଦେଇ ପାରିଲେ ବୋଲେ ସେଇଟା ମୋତେ ଫେରସ୍ତ କରବାର୍ ପଡ଼ିଲା ସେଇଟା କ୍ୟାନ୍ସଲ୍ ସେ ଅର୍ଡ଼ର୍ଟା କ୍ୟାନ୍ସଲ୍ କରବାକେ ପଡ଼ଲା ଏନ୍ତା କିନି ଅଲ୍ରେଡ଼ି ପେ କରି ସାରିଥିଲି ସେ ପଇସା ଟା ମୁଁ ନିଜେ ମୋର ଆକାଉଣ୍ଟ୍ ହବ ବୋଲି କହିଥିଲେ ସେଠୁ ମୁଁ ପଚାରି ନି ସେ ଡେଲିଭରି ବୟ କେ ପେ କ୍ୟାସ୍ କେନ୍ତା କରିବି ମୋର ପାଖେ ଫେରିକି ରିଟର୍ନ ଆସ୍ବା ସାଙ୍ଗେ ସାଙ୍ଗେ କେନ୍ତା ବେଲେ ପଚାରିବ ନିଜେ ସେ କହିଥିଲା ମୋତେ ସେ ସାଙ୍ଗେ ସାଙ୍ଗେ ରିଟର୍ନ ଆସିଯିବ ବୋଲି ଦେଖି ନେହିଲା ଏତିକି ଦୁଇ ଘଣ୍ଟା ନୁ ଚାର୍ ଘଣ୍ଟା ହେଇ ଗଲାନ ତିନ୍ ଚାରି ଦିନ୍ ହେଇ ଗଲାନ ସେ ପଇସାଟା ମୁଇ ରିଫଣ୍ଡ ନୁହେ ପାଇ ପାରସେ ଠିକ୍ ପଇସା ଟା ମୋତେ ତୁରନ୍ତ ରିଟର୍ନ ହେବାର୍ ତୁରନ୍ତ ରିଫଣ୍ଡ୍ କରନ୍ତୁ ମୋର ରିକ୍ୱେଷ୍ଟ ହେ ହୁଁ ଆଉ ଏତିକି ଲେଟ୍ କାହିଁ ବୋଲି ହେଲା ସେଥିର୍ ଟିକେ ତା'ର ଉପରେ ବେଶୀ ଡେଲିଭରି ବୟକୁ ପଚାରବ ଟିକେ